ହ୍ୟାଲୋ ଆରେ କାଳୁ ଆ ଭଲ ତୁ ହ୍ୟାଲୋ ହ୍ୟାଲୋ କହୁଛୁ ଆଉ ଏବେ କେଉଁଠି ପହଞ୍ଚିଲୁ କହିଲୁ ତୋତେ ପା କାଲିଠୁ କହିଲିଣି ତୁ କହିଥିଲି ଯେ ତୁ ଆସିକି ପହଞ୍ଚିବୁ ମୁଁ ଏଠି ବସରେ ପହଞ୍ଚିକି ଆସିକି ଛିଡ଼ା ହେଲିଣି ଦୁଇ ଘଣ୍ଟା ହେଲାଣି ହଁ ଭଲ ତୁ କହୁଛୁ ଆଉ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ ଆମେ ଆସିକି ଠିଆ ହୋଇଛୁ ଖରାରେ ତୁ ଜାଣିଛୁ ନିଜେ ଗୋଟିଏ ଲେଡ଼ିଜ୍ ଲୋକ ଆସିକି କେତେ ସମୟ ଛିଡ଼ା ହେବ ଏଠି ଯଦି ନଆସିବା କଥା ତୁ ମନା କରିଦେଇଥାନ୍ତୁ ତୋତେ ଦୁଇ ଦିନ ଆଗରୁ ବୁକିଂ କରିକି ତୁ ଆଜି ଯିବି ଏଇନୁ ଯିବି ଯାଉଛି ଯାଉଛି ସେତେବେଳୁ ସେଇଆ କହୁଛୁ ମଝିରେ ଫୋନଟା ଉଠଉନୁ ବୁଝିଲୁ ତୁ ଆସିବୁ ଆସିବୁ ନା ନାହିଁ କଣ କହୁଛୁ ଏବେ କେଉଁଠି ପହଞ୍ଚିଲୁଣି ପାଖାପାଖି ଆରେ ସତ କଥା କହୁନୁ ମୋବାଇଲ ତ ମିଛ ତୁ କଣ କହୁଛୁ କହିଲୁ ସତ ଆସିବୁ କେତେ ସମୟ ଭିତରେ ପହଞ୍ଚିବୁ ଦଶ ମିନିଟ୍ ଲାଗିବ ନାଇଁ ନାଇଁ ସତ କହ ନହେଲେ ନାଇଁ ମୁଁ ଅନ୍ୟ ଅନ୍ୟ ବ୍ୟବସ୍ଥା ଦେଖିବି ନା ଆଉ ଆରେ ଆସିବୁ ସତ କେଉଁଠି ଏବେ ପାଖାପାଖି ହୋଇଗଲୁଣୁ ହଁ ହେଉ ମିନିଟିଏ ଲାଗିଲେ ପହଞ୍ଚିଯିବୁ ତାହେଲେ ହଁ ହେଉ ମୁଁ ତୋତେ ଅପେକ୍ଷା କରି ରହିଲି ଆଉ କଣ